ପଶୁ ପାଳନ ସହିତ ଆମେ ବହୁତ ବହୁତ କିଛି ବ୍ୟବସାୟ କରିପାରିଛୁଁ ତା'ର୍ପରେ ଛେଲିରେ ମାଂସ ତା'ର୍ପରେ କୁକୁ କୁକୁ କୁକୁଡ଼ା ଅଣ୍ଡା ବିକ୍ରି କରି ସେ ବ୍ୟବସାୟ କରିପାରୁଛୁଁ ତା'ର୍ପରେ ଗାଈ ଗାଈ ଯା'ର୍ନେ ଥିଲେ ସେମାନେ ଗୁରସ୍ ଗୁରସ୍ ଧୁହିକିନା ସେଟାକେ ବିକ୍ରି କରି ବିକିକିନା ବ୍ୟବସାୟ କରିପାରୁଛୁଁ ତା'ର୍ପରେ ଉଲ ଉଲରେ ବି ଲୋକ୍ ବ୍ୟବସାୟ କରି ପାରୁଛୁଁ

ଆରୁ ସ୍ୱେଟର୍ ମାନେ ଉଲ ରେ ତା'ର୍ ମାଂସ କେ କାଟିକିନା ସ୍ୱେଟର୍ ମାନେ ବନା ଯାଉଛେ ଆରୁ ସେଟା ବାହାର୍ ଦେଶ୍କେ ପଠା ବି ହେସି ଆର୍ ଆମର୍ ଗାଁ ଭିତ୍ରକେ ସେ ସ୍ୱେଟର୍ ମାନେ ବନା ବନା ହେଇକିରି ଆସୁଛେ ଅଣ୍ଡା ମାନେ ଦୁକାନ୍ ମାନ୍କେ ସପ୍ଲାଏ ମାନେ ହେଉଛେ ଗୁରସ୍ ବି ଦୁକାନ୍ ଦୁକାନ୍ ମାନ୍କେ ସପ୍ଲାଏ ହେଉଛେ